ହଁ ମୋର ଅନୁଭୂତି ତ ବହୁତ ହିଁ ଭଲ ଥିଲା କାହିଁକି ନା ମୋତେ ସେ ସବୁପ୍ରକାର ସାହାଯ୍ୟ କରିଥିଲେ ମୋତେ ଛୋଟ ଛୋଟ ଜିନିଷ ଦେଖେଇଥିଲେ ବୁଝେଇଥିଲେ ଆଉ କହିଥିଲେ କି ଏଇଟା ନେଲେ ଭଲ ହବ ସେଇଟା ନେଲେ ଭଲ ହବ ଆଉ ଯେବେ ମୁଁ ତାକୁ ନେଲି ତ ତାଙ୍କର ବ୍ୟବହାର ତାଙ୍କର କଥାବାର୍ତ୍ତା ତାଙ୍କ ବୁଝେଇବା ଶୈଳୀରୁ ମୁଁ ବହୁତ ଖୁସି ହେଇଥିଲି ଆଉ ମୋତେ ବହୁତ ଅନୁଭୂତିରୁ କହିବାକୁ ଗଲେ ମୁଁ ତାଙ୍କୁ ପାଞ୍ଚ ଷ୍ଟାର୍ ରେଟ୍ କରିବି ବିକଜ୍ ଏତେ ଭଲ ସେ କେହି ବି ବୁଝେଇ ପାରିବେନି ଗୋଟେ ଜିନିଷକୁ ଟିକିନିଖି କରି ସେ ମୋତେ ସବୁ ବୁଝେଇଲେ ତ ଆଉଜଣଙ୍କ ବ୍ୟବହାର ଏତେ ବହୁତ ତାଙ୍କର ସରଳ କଥା ତାଙ୍କର ମିଠା କଥା ତାଙ୍କର ସବୁ କିଛି ମୋତେ ବହୁତ ଭଲ ଲାଗିଥିଲା ତ ମୁଁ ତାକୁ ହଣ୍ଡରେଣ୍ଡ୍ ପରସେଣ୍ଟ୍ ଶହେରୁ ଶହେ ହିଁ ରେଟିଙ୍ଗ୍ ଦେବି ଆଉ ମୋତେ ବହୁତ ଭଲ ଲାଗିଥିଲା ତାଙ୍କର ସବୁ କିଛି ତ ନେକ୍ସଟ୍ ଟାଇମ୍ ମୁଁ ସିଓର ଏଇଠୁ କିଣିବାକୁ ଚାହିଁବି ଆଉ ମୋତେ ପ୍ରଡକ୍ଟଟା ବି ବହୁତ ଭଲ ଲାଗୁଛି ଆଉ ବହୁତ ଶାଇନ୍ ଅଛି ତ ମୋତେ ବହୁତ ଭଲ ଲାଗିଲା ଓ ସବୁ କହିବାକୁ ଗଲେ ସବୁ ଦେଖି ଚାହିଁ ମୁଁ ରିଭ୍ୟୁ ଦେବିକି ମୋର ସବୁଠୁ ବେଷ୍ଟ ଅନୁଭୂତି ଥିଲା ସବୁଠୁ ଭଲ ଅନୁଭୂତି ଥିଲା ମୋର